ହ୍ୟାଲୋ ସାଙ୍ଗ କୋଉଠିକି ବୁଲିଯିବା ଝାର୍ସୁଗୁଡ଼ା ହଁ ସେଇଠିକି ଯିବା ଆଉ ହଁ ବୁଲି ଯିବା ଆଉ ଯିବାନି ବୁଲି

ଆଉ ସାଙ୍ଗ ବୋଲିିକି ଡ଼ାକିଲି ଆଉ କେମିତି ଡ଼ାକିଥାନ୍ତି

ହଁ ତମେ ଡେଟ୍ ଫିକ୍ସ କର ତା'ପରେ ଯିବା ଆମେ ଦୁଇ ଜଣ ଯାକ ତମ ଫ୍ୟାମିଲି ଜାଣିଲ କି ସାଙ୍ଗ ତମ ଫ୍ୟାମିଲି ମୋ ଫ୍ୟାମିଲି ଦୁଇ ଜଣଙ୍କୁ ମିଶିକି ଯିବା ବୁଲିକି ଆସିବା ଆଉ ସେଠି ରୋଷେଇବାସ କରିବା ଖିଆ ପିଆ କରିବା ବୁଲାବୁଲି କରିକି ଆସିବା ଆଉ ହଁ ହୋଟେଲ୍ରେ ପୁରା ଯାତ୍ରା ଦେଖିବା ବି ଯାତ୍ରା ଦେଖିବା ନା ନାଇ ଦିନସାରାଙ୍କ ଯାତ୍ରା ଦେଖିବା ରାତିସାରାଙ୍କ ବି ଦେଖିବା ନା ନାଇ ହଁ ଯାତ୍ରା ବି ପଡ଼ିଥିବ ଯାତ୍ରା ବି ଦେଖିବା ହଁ ଆଉ ରୋଷେଇ କରିବା ନାହିଁ କି ଏକାଥରେ ତ ହୋଟେଲ୍ରେ ଖାଇଦେବା ଆଉ ହୁଁ ଡିସେମ୍ବର୍ ପଚିଶ୍ ହଁ

ଯାତ୍ରାରେ ଯାତ୍ରାରେ ବି ଛୁଆ ପିଲାଙ୍କ ଯଦି ବି ଜିନିଷପତ୍ର ବଢ଼ିଆ ଜିନିଷପତ୍ର ପଡ଼ିଥିବ ଆଣିବା ଭଲ ଭଲ ଜିନିଷପତ୍ର

ହୁଁ ହୁଁ ନାଇଁ ହଁ

ହଁ ହଁ ହଁ ରହୁଛି